କଟକ ଜିଲ୍ଲା ରେ ମୁଖ୍ୟ ଭାଷା ହେଉଛି ଓଡ଼ିଆ ଭାଷା ଆମର ସମାଜ ଆମକୁ ଚିହ୍ନିଛି ଗୋଟେ ଭାଇଚାରା ର ସହର ଭାବେ ଯେଉଁଟି କି କଟକ କୁ ତାରକସି କାମ ର ପାଇଁ ବହୁତ ଫେମସ ବୋଲି ସମସ୍ତେ ଜାଣିଛନ୍ତି ଆଉ ସମସ୍ତେ ଜାଣିଛନ୍ତି କଟକବାସୀ କେଉଁ ଭଳି କଟକରେ ଭାଇଚାରା ଟି ଅତି ଉନ୍ନତ ମାନରର ଆପଣ ଅଲଗା କେଉଁ ଜାଗାକୁ ଯିବେ ଯେଉଁଥିରେ କି ଭାଇଚାରା ଟା ପାଇବେନି ଅ କି ଲୋକ ଲୋକଙ୍କ ଭିତରେ ଏକତା ନ ଥାଏ କିନ୍ତୁ କଟକରେ ସେଭଳି ନୁହଁ ଲ କଟକ ରେ ଲୋକ ଲୋକଙ୍କ ପାଇଁ ଛିଡ଼ା ହେଇ ଯାଆନ୍ତି ସେମାନେ ଯେକୌଣସି ଜାତି ଧର୍ମ ବର୍ଣ୍ଣ ଯାହା ବି ହେଇଥାଉ ନା କାହିଁକି ଯେତେବେଳେ ଜଣେ ଅସୁବିଧା ରେ ପଡ଼େ ଆଉଜଣେ ଯାଇ ତା ପାଖରେ ଛିଡ଼ା ହେଇଯାଏ ଆଉ ଏଠିକାର ଆମର ସଂସ୍କୃତି ଯାହା ବି ପୂଜା ଆସୁଛି ଯେପରିକି ସରସ୍ଵତୀ ପୂଜା ଦୁର୍ଗା ପୂଜା ଆଉ ଗଣେଶ ପୂଜା ହଉ କି ଅନ୍ୟାନ୍ୟ ଯେକୌଣସି ପୂ ପୂଜା ହଉ ଆମେ ମିଳିମିଶି ଏଇ ପୂଜା କୁ ଅ ରଙ୍ଗାରଙ୍ଗ ଭାବେ ଉପାୟ ରେ ଏଇଟାକୁ ମନୋରଞ୍ଜନ ଭାବେ ଆମେ ଏଇଟା ଭଲ ଭାବରେ ପାଳନ କରିଥାଉ ଆଉ ଯେଉଁଟା କି ସମସ୍ତଙ୍କ ପାଇଁ ମତଲବ ବହୁତ ଭଲ ହୋଇଥାଏ ମାନେ ସବୁ ଲୋକ ମିଶି ଏଇଟା ପାଳନ କରିଥାଉ